ଓଡ଼ିଶାରେ ସମସ୍ତେ ପ୍ରାୟତଃ ଚାଷ କରିକି ନିଜର ପେଟ ପୋଷୁଛନ୍ତି ଓଡ଼ିଶାରେ ପ୍ରାୟ ଘ ପ୍ରାୟ ସମସ୍ତେ ଚାଷ କରୁଛନ୍ତି ଓ ତାହା ଯେତେବେଳେ ବର ହଉଛି ତାକୁ ବିକିକି ଯେଉଁ ପଇସା ହଉଛି ସେଥିରୁ ନିଜର ପେଟ ପୋଷୁଛନ୍ତି ସେଥିରୁ ଆକା ନିଜର ପରିବାର ଚଲଉଛନ୍ତି ଆଉ ଧାନ ଧାନ ହଉଛି ଓଡ଼ିଶାର ସବୁଠୁ ବେଶୀ ଚାଷ ହଉଛି ଓ ଧାନରେ ଜଳର ବେଶୀ ଦରକାର ହୋଇଥାଏ ଜଳ ନହେଲେ ଧାନ ହେବନି ଯେତେବେଳେ ବର୍ଷା ହେଇଥାଏ ସେତେବେଳେ ଧାନ ଚାଷ ବେଶୀ ଲୋକ କରୁଛନ୍ତି କାରଣ ସେତେବେଳେ ଜଳର ଅଭାବ ହଉନି ଆଉ ଯଦି ବେଶୀ ବର୍ଷା ହବ ହେଲେ ଧାନ ହେଇପାରିବନି ସେଥିପାଇଁ ଠିକ୍ ପରିମାଣର ବର୍ଷା ହେଲେ ହେଲେ ଧାନ ଭଲ ହଉଛି ଆଉ ଆମ ଓଡ଼ିଶାରେ ସବୁବେଳେ ଧାନ ଚାଷ ବାଦାମ ଚାଷ ଅଲଗା ଅଲଗା ସବୁ ଚାଷ ହଉଛି ସେ ସେସବୁ ଚାଷ କରିକି ଆକା ଚାଷୀମାନେ ନିଜର ବି ଚଲଉଛନ୍ତି ଆଉ ଆମକୁ ବି ଚଳିବା ପାଇଁ ସାହାଯ୍ୟ କରୁଛନ୍ତି ଚାଷୀମାନେ ଯଦି ଚାଷ ନ କରିବେ ହେଲେ ଆମେ ବି ଚଳିପାରିବୁନୁ